ଆମେ ଚାରି ପାଞ୍ଚଜଣ ସାଙ୍ଗ ଅତି ଘନିଷ୍ଠ ସାଙ୍ଗ ପୁରୀକୁ ବୁଲିବା ପାଇଁ ଆମେ ଉପତ୍ୟକାକୁ ବୁଲିବା ପାଇଁ ଯାଇଛୁ ଆହୁରି ସେଠି ମନ୍ଦିର ଦର୍ଶନ ବି କରିବାକୁ ବହୁତ ଇଚ୍ଛା ଥିଲା